ଖୋର୍ଦ୍ଧା ଜିଲ୍ଲାରେ ମୁଖ୍ୟତଃ ଆମର ଜଙ୍ଗଲ ଅଧିକାଂଶ ଜଙ୍ଗଲ ସେଗୁଡ଼ିକୁ ଅଧିକ ଜନସଂଖ୍ୟା ବୃଦ୍ଧି ହେତୁ ସେଗୁଡ଼ିକୁ ନଷ୍ଟ କରିବା ପାଇଁ କିଛି ଦିନ ଲାଗିଛି ଯାହା ଫଳରେ କି ବାୟୁ ମଣ୍ଡଳରେ ଅଙ୍ଗାରକାମ୍ଳର ମାତ୍ରା ବୃଦ୍ଧି ପାଉଛି ଯେହେତୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହା ଦ୍ୱାରା ଆମେ ଯଦି ବୃକ୍ଷ ରୋପଣ କରିବା ତାହାଦ୍ୱାରା ଆମର ଆମକୁ କିଛି ଫାଇଦା ହେବ ସେଥିରୁ ଜୀବଜନ୍ତୁ ମଧ୍ୟ ଉପକୃତ ହୋଇପାରିବେ ଆଉ ଜାତୀୟ ରାଜପଥର ଯେହେତୁ ବୃଦ୍ଧି ଘଟିଛି ଗାଡ଼ି ମଟର ବହୁତ ଯିବା ଅନୁସାରେ ବହୁତ ଗାଡ଼ି ମଟର ଯିବା ଅନୁସାରେ ଏହାର ଅଙ୍ଗାରକାମ୍ଳ ଗ୍ୟାସର ବୃଦ୍ଧି ପାଉଛି ଯାହା ଆମର ନୀତି ଦିନିଆଁ ଜୀବନରେ ବହୁତ ପ୍ରକାରର ଅସୁବିଧାର ସମ୍ମୁଖୀନ ଆମେ ହୋଇଥାଉ ତ ବୃକ୍ଷରୋପଣ କରିବା ଦ୍ୱାରା ଆମେ ଏଇଥିରେ ଉପକୃତ ହୋଇପାରିବା ତ ଆମ ଡେ'ଲି ଲାଇଫ୍ରେ ଏହା ଆମକୁ ବହୁତ ସାହାଯ୍ୟ କରିପାରିବ ଆଉ ଆଗାମୀ ପିଢ଼ି ପାଇଁ ମଧ୍ୟ ଏହା ବହୁତ ଉନ୍ନତିମାନର ହେବ